ଚାଷ ଚାଷ ହଉଚି ମନୁଷ୍ୟର ମୁଖ୍ୟଦ୍ଵାରାଯାହା ଯାହାଦ୍ୱାରା କିି ଆମେ ଚାଷ କରି ବଛୁ ଖାଦ୍ୟରୋପଣ କରୁଛେ ବା ଖାଦ୍ୟ ସୃଷ୍ଟି କରୁଛେ ଏବଂ ତାକୁ ଖାଇ ଆମେ ବଞ୍ଚୁଛେ ଏହା ଅଲଗା ଥାଏ କିି ସବୁ ଲୋକ ଚାଷ କରିବାକୁ ଚାହୁନାହାନ୍ତି କିଛି ଲୋକ ପାଠଶାଠ ପଢ଼ି ସେମାନେ ଚାକିରି ବାକ ଚାକିରି କରି ବହୁତ ସହଜରେ ରହିବାକୁ ଚାହୁଁଛନ୍ତି ହେଲେ ଚାଷ କରିବାଟା କଷ୍ଟ ହୋଇପାରେ କିନ୍ତୁ ଯାହା ସେଇ ଲୋକମାନେ ମଧ୍ୟ ସେଇ ଚାଷୀମାନଙ୍କଠାରୁ ଖାଦ୍ୟ ନେଇ ଖାଉଛନ୍ତି ଯଦି ସବୁ ଲୋକ ପାଠଶାଠ ପଢ଼ି ଚାଷ କରିବାକୁ ଚାଷ ନକରି ପାଠଶାଠ ପଢ଼ି ବହୁତ ସହଜରେ ସମସ୍ତେ ରହିବେ ତାହେଲେ ଚାଷ ନ ଖାଦ୍ୟର ଅଭାବ ପଡ଼ିବ ଏବଂ ଖାଦ୍ୟ ଅଭାବ ପଡ଼ିଲେ ଦୁନିଆର ଲୋକ ସଂଖ୍ୟା ଅନୁସାରେ ଖାଦ୍ୟ ଯଦି ନମିଳିବ ବହୁତ ଜୀବନ ମଧ୍ୟ ଯିବ ତେଣୁ ଗୋଟେ ଘରୁ ଯଦି ତିନି ଭାଇଥିବେ ସେଥିରୁ ଦୁଇ ଭାଇ ଚାଷ ମଧ୍ୟ କରିବା ଉଚିତ୍ ଏବଂ ଗୋଟେ ଭାଇ ଚାକିରି କରିବେ ଠିକ୍ ଅଛି ଯଦି ତିନି ଭାଇ ଚାଷ କରୁଛନ୍ତି ତାହେଲେ ବି କିଛି ଖରାପ ନାହିଁ କାରଣ ଚାଷରେ କୌଣସି କ୍ଷତି ନାହିଁ ଲାଭ ବହୁତ ଅଛି ହେଲେ କ୍ଷତି କିଛି ନାହିଁ ଚାକିରିରେ ସିନା ବହୁତ ସହଜ ଭଳିଆ କାମ ଅଛି ହେଲେ ଆମର ଚାଷ ହେଲେ ହିଁ ଆମେ ଖାଇପାରିବା ପିଇପାରିବା ଚାଷ ବିନା ମଣିଷ ଜୀବନ ପ୍ରାୟ ଚାଷ ନକଲେ ଖାଦ୍ୟ ମିଳିବ ନାହିଁ ମଣିଷ ଜୀବନ ବହୁତ ମୂଲ୍ୟହୀନ ହୋଇଯିବ ଏବଂ ବହୁତ ଲୋକ ମରିବେ ଯାହାଦ୍ୱାରା କି ଓ ଦେଶର ଅର୍ଥନୀତିରେ ଖରାପ ଆସିବ ଏବଂ ଦେଶ ମଧ୍ୟ ବହୁ ପଛକୁ ପଳେଇବ ଏବଂ ଖାଦ୍ୟ ଅଭାବରେ ଛୋଟ ଛୁଆ ମଧ୍ୟ ଆମର ଦେଶ ବୃଦ୍ଧି ହେବ ନାହିଁ ମନୁଷ୍ୟ ବୃଦ୍ଧି ମଧ୍ୟ ହେବ ନାହିଁ ବହୁତ ଲୋକ ମଧ୍ୟ ମରିବେ